ଆମେ ଯେହେତୁ ଓଡ଼ିଶା ରାଜ୍ୟର ନାଗରିକ ସେଥିପାଇଁ ଆମକୁ ଓଡ଼ିଆ ଭାଷା କହିବାକୁ ଭଲ ଲାଗେ ଏବଂ ଶୁଣିବାକୁ ମଧ୍ୟ ଭଲ ଲାଗେ ଆମେ ବିଭିନ୍ନ ପ୍ରକାରର ଭାଷା ଜାଣିଛୁ ଯେମିତିକି ଇଂରାଜୀ ହେଉ କିମ୍ବା ହିନ୍ଦୀ ହେଉ ତେଲୁଗୁ ହେଉ ଏପରି ବହୁତ ପ୍ରକାର ଭାଷା ଜାଣିଛୁ କିନ୍ତୁ ଆମକୁ ଓଡ଼ିଆ ଭାଷା ଓଡ଼ିଆ ଭାଷାରେ କାହାଠୁ କାହାକୁ କହିବା ଏବଂ କାହାକୁ କାହାଠୁ ବୁଝିବା କାହାଠୁ ଶୁଣିବାକୁ ଆମକୁ ଭଲ ଲାଗିଥାଏ କାରଣ ଯେ କାରଣ ଆମେ ଓଡ଼ିଶାର ନାଗରିକ